ବିବାହରେ ଯୌତୁକ ପ୍ରଥା ଦଣ୍ଡନୀୟ ଅପରାଧ ଆଗରୁ ଯୌତୁକ ପ୍ରଥା ଚାଲିଥିଲା କିନ୍ତୁ ଏବେ ଯୌତୁକ ଚାଲୁନି ଯୌତୁକ ତ ଚା ଚାଲୁନି କିନ୍ତୁ ଯୌତୁକଠୁ ଅଧିକ ବି ବାପମାଆ ଝିଅକୁ ଦେଉଛନ୍ତି ଯେହେତୁ ଛୁଆଠୁ ଜନ୍ମ କରିକି ଏତେ ବଡ଼ କଲେ ଆଉ କଣ ଝିଅକୁ ଖାଲି ଦେବେ କି ଆଉ ବାହାଘର କଲେ ବି ଝିଅକୁ ସୁନା ଯେଉଁ ରେଟ୍ ଗୋଟେ ଝିଅକୁ ବାହାଘର କରିବୁ ମାଆ ମିନିମମ୍ ତିନି ଲକ୍ଷ ସୁନା ଆଗେ ତିନି ଚାରି ଲକ୍ଷ ଟଙ୍କା ଖର୍ଚ୍ଚ ହେବ ଆଉ ଫ୍ରିଜ୍ ଦେବୁ ଗଡ଼ରେଜ୍ ଖଟ ଖଟଟା ତ ମିନିମମ୍ ଷାଠିଏ ସତୁରି ହଜାର ଖର୍ଚ୍ଚ ହେଉଛି ଆଉ ବାପା ମାଆ କଣ ଖାଲି ଦେବେ କି ଝିଅଟାକୁ ଦେବେନି ତ କିନ୍ତୁ ଏବେ ଯୌତୁକ ପ୍ରଥା ଲାଗି ନେବେ ଯୌତୁକ ପ୍ରଥା ବନ୍ଦ ହୋଇଛି କିନ୍ତୁ ଆଗରୁ ଚାଲୁଥୁଲା ଏବେ ବି ଯିଏ ଯୌତୁକ ପ୍ରଥା ଯେବେ ଯୌତୁକ ଯିଏ କହୁଛି ଏବେ ଜେଲ୍ ତାକୁ ନେଇ ଯାଉଛନ୍ତି ଜେଲ୍ ବି ଏବେ ହେଇଯାଉଛି ଆଉ ଏବେ କିଛି ବି ପୁଅର ସେମିତି କିଛି ଡିମାଣ୍ଡ୍ କରୁନାହାନ୍ତି କି ଯାହାହେଲେ ନିଶ୍ଚୟ ତମ ଝିଅକୁ ଦେବ ମାନେ ଆଉ କିଛି ପଇସା ପତର ଦେବ କି ଯୌତୁକ ଦେବ ସେମିତି କିଛି ବି ନୁହେଁ ଏବେ ଝିଅର ବାପା ମାଆ ଯେତେ ଯାହା ଖୁସିରେ ଯାହା ପୁଅ ଘରକୁ ଦେଉଛନ୍ତି ସେମିତି କିଛି ବି ଯୌତୁକ ପ୍ରଥା ଏବେ ନାହିଁ କିନ୍ତୁ ଆଗରୁ ଚଳୁଥିଲା ଆଉ ଏବେ ଝିଅର କୁ ଝିଅକୁ ଯେହେତୁ ବାହାଘର କରୁଛନ୍ତି ଯାହା ବାପା ମାଆଙ୍କ ଖୁସି ଅନୁସାରେ ସିଏ କିଛି ଝିଅକୁ ଦେଉଛନ୍ତି ସେମିତି କିଛି ଆଉ ଯୌତୁକ ପ୍ରଥା ଆଉ ନାହିଁ ଯାହା ଆଗରୁ ଚଳୁଥୁଲା ଆଉ ଏମିତି ଆଉ ଝିଅ ଆଉ ଝିଅଟେ ବାହାଘର କରିବେ ମାନେ ବାପା ମାଆ ଆଉ କଣ ସବୁ ଖାଲି ଆଉ ବିଦା କରିବେ କି ସେମିତି ତ କିଛି ନୁହେଁ ଆଉ ଏବେ ପୁଣି ଝିଅକୁ ବା କଣ ଖାଲି ଦେବେ କି ସୁନା ଗହଣା ସବୁ ବାସନକୁସନ ଖଟ ଗଡ଼ରେଜ୍ ଡ୍ରେସିଙ୍ଗ୍ ଟେବୁଲ୍ ଆଲମିରା ସବୁ କିଛି ଦେବ ଏ ଠୁ ଜେଡ୍ ସବୁ ଦିଆଯାଉଛି ଆଉ ମିଶିକି ବି ଏମିତିରେ ବି ଦଶ ଲକ୍ଷ କି ଅଧିକ ବି ଖର୍ଚ୍ଚ ହେଉଛି ଆଉ ଯୌତୁକ ପ୍ର ଯୌତୁକ କଣ ଯୌତୁକ ସେମିତି କେତେ କଣ ଏବେ ତ ମାନେ ତାଙ୍କ ଯୌତୁକଠୁ ଅଧିକ ବି ଏବେ କଇଲା ଭଳିଆ ଗୋଟେ ଝିଅକୁ ଯେତେ ବି ଗରିବ ଲୋକଟେ ହେଲେ ବି ତ ଯାହାହେଲେ ପାଞ୍ଚ ଛଅ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ଆଉ ଆଉ ସେମିତି କଣ ଗୋଟେ ଗରିବ ଲୋକ ହେଲେ ତା ଝିଅକୁ ଆଉ ସିଏ କଣ ଦେଉନି କି ଯାହା କିଛି ଛୋଟ୍ କମ ପରିମାଣର ହେଉ ପଛେ କିନ୍ତୁ ସୁନା ଗହଣା ପୁଅ କହିନେ ଆହୁରି ନ ଝିଅ ଘରକୁ ବି ଝିଅ ଗୋଟେ ଝିଅ ନ ନେଲେ ବି ଶାଶୁଘର ଲୋକ ଖୁଣ୍ଟା ଦେଉଛନ୍ତି କି ତୋ ବାପଘରେ କିଛି ଦେଇ ନାହାନ୍ତି କି କଣ ଆଉ ସେଇ ସବୁକୁ ବି ଯେତେ ଗରିବ ଲୋକଟେ ହେଲେ ବି ସିଏ ତା ଝିଅକୁ କିଛି ଯାହାହେଲେ ଦେଉଛି ସୁନା ଗହଣା ଆଉ ଧନୀ ଘର ତ ସେମାନେ ତାଙ୍କର ଅଛନ୍ତି ପଇସା ପତର ସେମାନେ ଅଧିକ ଦେଉଛନ୍ତି କିନ୍ତୁ ଗରିବ ଲୋକ କଣ କରିବେ ଆଉ ଯୌତୁକ ପ୍ରଥା ତ ସେମିତି କିଛି ନାହିଁ କିନ୍ତୁ ଯାହାହେଲେ ବି ସିଏ ଏବେ ବହୁତ ତଥାପି ଡିମାଣ୍ଡ୍ ଅନୁସାରେ ସିଏ ବହୁତ କିଛି ଝିଅଙ୍କୁ ଦେଉଛନ୍ତି ଆଉ